ମୋବାଇଲ ସଲ୍ୟୁସନ୍ରୁ କହୁଥିଲେ ମୁଁ ଗୋଟେ ଫୋନ୍ କିଣିଥାନ୍ତି ତେଣୁ ମୁଁ କିଛି ରେଟ୍ ଜାଣିବା ପାଇଁ ଆପଣଙ୍କୁ କଲ୍ କରିଥିଲି ଏବେ ନୂଆ ଫାଇଭ୍ ଜିର କ'ଣ କ'ଣ ଫୋନ୍ ବାହାରିଛି ଟିକେ କୁହନ୍ତୁ ମୁଁ ଇଣ୍ଟରେଷ୍ଟେଡ଼୍ ଅଛି ରିୟଲ୍ମି ପାଇଁ ତା'ହେଲେ ସାମସଙ୍ଗ୍ର କ'ଣ କ'ଣ ଅଛି ଟିକେ କୁହନ୍ତୁ ଆଜ୍ଞା ସବୁଠୁ କମ୍ ରେଞ୍ଜ୍ ବାଲା କେଉଁଟା ଅଛି ଏବେ ଟିକେ କହିବେ କେତେ ଅଛି ପ୍ରାଇସ୍ ଆଜ୍ଞା ଇ ଏମ୍ ଆଇ କେତେ ଦେବାକୁ ପଡ଼ିବ ପ୍ରତି ମାସରେ ଛଅ ମାସ କଲେ କେତେ ପଡ଼ିବ ବାର ମାସ କଲେ କେତେ ପଡ଼ିବ ତା'ହେଲେ ଆପଣ ବାର ମାସ ବାଲା କରିଦେବେ ମୁଁ ଆପଣଙ୍କୁ ଯାଇ କେବେ ମିଟ୍ କରିବି ଦେଲେ ମୁଁ ମୋବାଇଲ୍ଟା କିଣିଥାନ୍ତି ଡକ୍ୟୁମେଣ୍ଟ୍ କ'ଣ କ'ଣ ଲାଗିବ ଆଜ୍ଞା ଆଉ ଆପଣଙ୍କ ମୋବାଇଲ ସପ୍ ଖୋଲୁଛି କେତେବେଳେ

ଆଉ ସନ୍ଡ଼େରେ ଖୋଲା ରହୁଛି ଆଜ୍ଞା ତା'ହେଲେ ମୁଁ କେଉଁଦିନ ଆପଣଙ୍କୁ ମିଟ୍ କରିବି ଆପଣ କୁହନ୍ତୁ ଆଜ୍ଞା ତା'ହେଲେ ମୁଁ ଆପଣଙ୍କୁ କଲ୍ କରିକି ଯିବି ଆଜ୍ଞା ରହୁଛି